ଓଡ଼ିଶାରେ ବହୁତ ଗୁଡ଼ିଏ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ରହିଛି ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଲୋକମାନଙ୍କର ଭିଡ଼ ଜମିଥାଏ ପର୍ଯ୍ୟଟନସ୍ଥଳୀରେ ଲୋକମାନଙ୍କର ଭିଡ଼ ଜମିଥାଏ ଯେପରିକି ପାର୍କ ୱାଟର ପାର୍କ ପ୍ରାଣୀ ଉଦ୍ୟାନ ମନୋରଞ୍ଜନ ପାର୍କ ଜାତୀୟ ଉଦ୍ୟାନ ବନ୍ୟଜନ୍ତୁ ଅଭୟାରଣ୍ୟ ଇତ୍ୟାଦି ବନ୍ୟଜନ୍ତୁ ବା ବନ୍ୟପ୍ରାଣୀମାନଙ୍କୁ ସୁରକ୍ଷା ଦେବା ପାଇଁ ଅଭୟାରଣ୍ୟ ଗୁଡ଼ିକ ତିଆରି କରାଯାଇଛି ସେହି ଅଭୟାରଣ୍ୟ ଗୁଡ଼ିକ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ଲୋକ ଆମ ଓଡ଼ିଶାକୁ ଆସିଥାନ୍ତି ଆମ ଓଡ଼ିଶାରେ ମଧ୍ୟ ଅଭୟାରଣ୍ୟ ରହିଛି ଯେପରି ନନ୍ଦନକାନନ ଶିମିଲିପାଲ ଅଭୟାରଣ୍ୟ ଭିତରକନିକା ଅଭୟାରଣ୍ୟ ଇତ୍ୟାଦି ରହିଛି ଐତିହ ସ୍ଥାନ କହିବାକୁ ଗଲେ ଐତିହ ସ୍ଥାନ ଗୁଡ଼ିକ ହେଉଛି ଲିଙ୍ଗରାଜ ମନ୍ଦିର ଧଉଳି ପାହାଡ଼ ଖଣ୍ଡଗିରି ଯେଉଁଠାରେ କି ଆମର ଅତୀତ ବା ଇତିହାସ ବିଷୟରେ ଜାଣିବାକୁ ମିଳେ ଆମର ଇତିହାସ ବିଷୟରେ ଜାଣିବାକୁ ମିଳେ ଯେଉଁଠାରେ କି ଅତୀତରେ ହେଇଥିବା ଯୁଦ୍ଧ ଏବଂ ଅତୀତର କଳା ସଂସ୍କୃତି ପରମ୍ପରା ବିଷୟରେ ଜାଣିବାକୁ ମିଳେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ଅନେକ ଆକର୍ଷଣୀୟ କରାଯାଇଥାଏ ଯାହାକୁ ଦେଖି ପର୍ଯ୍ୟଟକମାନେ ସେଠାକୁ ବୁଲିଯିବା ପାଇଁ ଆକର୍ଷିତ ହୋଇଥାନ୍ତି ମନୋରଞ୍ଜନ କରିବା ପାଇଁ ପାର୍କ ମଧ୍ୟ ଦିଆଯାଇଥାଏ ପାର୍କ ୱାଟର ପାର୍କ ଜାତୀୟ ଉଦ୍ୟାନ ମଧ୍ୟ ତିଆରି କରାଯାଇଥାଏ ଅଭୟାରଣ୍ୟ ଯେମିତି ପଶୁପକ୍ଷୀମାନଙ୍କର ସୁରକ୍ଷା ପାଇଁ ତିଆରି କରାଯାଇଥାଏ ଆମର ଚିଲିକା ଯେଉଁଠାରେ କି ଚିଲିକାକୁ ପକ୍ଷୀ ବିହାର କୁହାଯାଏ ସେଠାରେ ଖୋଲା ଭାବରେ ଉଡ଼ି ବୁଲୁଥିବା ପକ୍ଷୀମାନଙ୍କୁ ଦେଖିବା ପାଇଁ ମଧ୍ୟ ଲୋକମାନଙ୍କର ଭିଡ଼ ଜମିଥାଏ ଚିଲିକାକୁ ଚିଲିକାକୁ ଦେଖିବା ପାଇଁ ପକ୍ଷୀ ବିହାର କୁହାଯାଏ ଚିଲିକା ଚିଲିକା ଦେଖିବା ପାଇଁ ଲୋକମାନେ ଦେଶ ବିଦେଶରୁ ଆସିଥାନ୍ତି ଏବଂ ସେଠାରେ ପ୍ରସିଦ୍ଧ କାଳିଜାଈ ମନ୍ଦିରକୁ ମଧ୍ୟ ଦେଖି ଯାଇଥାନ୍ତି ଯେପରି ଚିଲି ଯେପରି ଚିଲିକାକୁ ପକ୍ଷୀ ବିହାର କୁହାଯାଏ ସେପରି ଭିତରକନିକା ଏବଂ ବ୍ୟାଗ୍ରିୟ ବାଘ ଅଭୟାରଣ୍ୟ ଆମର ଯେଉଁ ଶିମିଳିପାଲରେ ମଧ୍ୟ ରହିଛି ଭୁବନେଶ୍ୱରରେ ଥିବା ଚିଡ଼ିଆଖାନା ଯାହାକି ନନ୍ଦନକାନନ ଭାବରେ ପରିଚିତ ସେଠାରେ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ସାପ ଗୟଳ ବିଭିନ୍ନ ପ୍ରକାର ପଶୁ ଦେଖିବାକୁ ମିଳେ ସେଠାରେ ବୁଲି ବୁଲି ଦେଖିବା ପାଇଁ ବହୁତ ସମୟ ନେଇଥାଏ ଏବଂ ସେଠାରେ ବୁଲି ଦେଖିବା ସହିତ ଖାଇବାକୁ ମଧ୍ୟ ମିଲିଥାଏ ଭିତରକନିକା ଏବଂ ଶିମିଳିପାଲ ଅଭୟାରଣ୍ୟ ହେଉଛି ପ୍ରସିଦ୍ଧ ଅଭୟ ଅଭୟାରଣ୍ୟ ଯେଉଁଠାରେ କି ବାଘ ଏବଂ କୁମ୍ଭୀର ଅଭୟାରଣ୍ୟ ଭାବରେ ପରିଚିତ ଐତିହ ସ୍ଥାନ କହିବା ଐତିହ ସ୍ଥାନ କହିବାକୁ ଗଲେ ଐତିହ ସ୍ଥାନ ହେଉଛି ଆମର ଧଉଳି ପାହାଡ଼ ଖଣ୍ଡଗିରି ଖଣ୍ଡଗିରି ଯେଉଁଠାରେ କି ଖାରବେଳଙ୍କର ରାଜୁତି ଚାଲିଥିଲା ଖଣ୍ଡଗିରିର ଭଗ୍ନାବଶେଷ ମଧ୍ୟ ଦେଖିବାକୁ ମିଲେ ଯାହାକି ଏବଂ ଭଗ୍ନ ଅବସ୍ଥାରେ ରହିଛି ଐତିହ ସ୍ଥାନ ଗୁଡ଼ିକ ଲିଙ୍ଗରାଜ ମନ୍ଦିର ଧଉଳି ପାହାଡ଼ ଏବଂ ଖଣ୍ଡଗିରି ଯେଉଁଟାକି ଆମର ଅତୀତ ବିଷୟରେ ଜାଣିବାକୁ ମିଳିଥାଏ ବନ୍ୟପ୍ରାଣୀ ଅଭୟାରଣ୍ୟ ଯେଉଁଟାକି ବନ୍ୟଜନ୍ତୁମାନଙ୍କୁ ସୁରକ୍ଷିତ ଦେବା ପାଇଁ ଅଭୟାରଣ୍ୟ ଗୁଡ଼ିକ ତିଆରି କରାଯାଇଥାଏ ଏଗୁଡ଼ିକ ବୁଲି ଦେଖିବା ପାଇଁ ପର୍ଯ୍ୟଟନମାନଙ୍କର ଭିଡ଼ ଜମିଥାଏ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ମନୋରଞ୍ଜନ ଆକର୍ଷଣୀୟ କରିବା ପାଇଁ ସେଠାରେ ୱାଟର ପାର୍କ ମନୋରଞ୍ଜନ ପାଇଁ ପାର୍କ ଏବଂ ମନ୍ଦିର ମଧ୍ୟ ତିଆରି କରାଯାଇଥାଏ ଲୋକମାନେ ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଆସିଥାନ୍ତି ଏବଂ ଆକର୍ଷିତ ହୋଇ ସେଗୁଡ଼ିକ ଉପଭୋଗ କରିଯାଇଥାନ୍ତି ସବୁ ସ୍ଥାନରେ ବୁଲି ଦେଖିବାକୁ ଅନେକ ସମୟ ଲାଗିଥାଏ ତେଣୁ ଭୁବନେଶ୍ୱରକୁ ଏକ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ ପକ୍ଷୀ ବିହାର ଭିତରକନିକା ଶିମିଳିପାଳ ଅଭୟାରଣ୍ୟ ମଧ୍ୟ ଦେଖିବାକୁ ମିଲୁଛି ବନ୍ୟଜନ୍ତୁମାନଙ୍କର ସଂରକ୍ଷଣ ପାଇଁ ରଖାଯାଇଛି ଏହିପରି ଓଡ଼ିଶାରେ ଆହୁରୁ ଅନେକ ମଧ୍ୟ ଅଭୟାରଣ୍ୟ ଗୁଡ଼ିକ ରହିଛି ଆମର ଐତିହ୍ୟ ବା ଅତୀତ ବିଷୟରେ ଜାଣିବାକୁ ମଧ୍ୟ ଖଣ୍ଡଗିରି ଧଉଳି ପାହାଡ଼ ଲିଙ୍ଗରାଜ ମନ୍ଦିର ପ୍ରସିଦ୍ଧ ହୋଇଛି